ଆମ ଅଞ୍ଚଳରେ ଅନେକ ବ୍ୟବସାୟ ଆରମ୍ଭ ହେଇ ପାରିବ ଯେମିତି କି କୃଷି ଯୋଗାଣ ଷ୍ଟୋର୍ ପଶୁ ସମ୍ପଦ ଓ କୃଷକ ବଜାର୍ କାହିଁକି ନାଁ ଆମ ଅଞ୍ଚଳର ଗ୍ରାମବାସୀମାନେ ଅନେକ କୃଷକ ଅ ଅଧିକାଂଶ ଗ୍ରାମବାସୀମାନେ କୃଷକ ଅଟନ୍ତି ତେଣୁ ଏଠାରେ କୃଷି ଚାଷ ଚାଷ କାମ ଭଲ ଭାବରେ ହୁଏ ସେଥିପାଇଁ ଏଠାରେ ଜଣେ ଏଠାରେ ଗୋଟିଏ କୃଷି କୃଷକ ବଜାର୍ ରହିଲେ ଭଲ ହେବ କାରଣ ଏଠାରେ କୃଷି ଯେମିତି ଚାଷ ହିସାବରେ ଧାନ ଚାଷ ଧାନ ଅଧିକାଂଶ ଅଧିକାଂଶ ଲୋକ ଧାନ ଚାଷ କରନ୍ତି ଧାନ ମୁଗ ବିରି କୋଳଥ କାନ୍ଦୁଲ ଇତ୍ୟାଦି ଚାଷ କରାଯାଏ ସେଥିପାଇଁ ଏଠାରେ ଗୋଟିଏ କୃଷକ ବଜାର୍ ରହିଲେ ଭଲ ହେବ ଆଉ ପଶୁ ସମ୍ପଦ ଯୋଗାଣ ଷ୍ଟୋର୍ ଯେମିତି କୁକୁଡ଼ା ଯେମିତି ଗାଈ ଛେଳି ମେଣ୍ଢା ଇତ୍ୟାଦି ଇ ଆମ ଅଞ୍ଚଳରେ ପଶୁ ଅଛନ୍ତି ତ ସିଏ ସିଏ ସେ ସେଇଟାକୁ ଦେଖିଲେ ପଶୁ ସମ୍ପଦ ଯୋଗାଣ ଷ୍ଟୋର୍ ଗୋଟେ ରହିଲେ ମଧ୍ୟ ଭଲ ହେବ